ଆମ୍ଭ ନୟାଗଡ଼ ଜିଲ୍ଲା ଏକ ପାହାଡ଼ ପର୍ବତ ପୂର୍ଣ୍ଣ ଏରିଆ ଏହି ନୟାଗଡ଼ ଜିଲ୍ଲାରେ ସମସ୍ତ ଏରିଆରେ ଚଉଘେରା ପାହାଡ଼ ପର୍ବତ ପରିପୂର୍ଣ୍ଣ ହୋଇଅଛି ଗ୍ରୀଷ୍ମ ଦିନରେ ଏହାର ତାପମାତ୍ରା ଚାଳିଶ ରୁ ପଇଁଚାଳିଶ ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ଛୁଇଁଥାଏ ଏହି ନୟାଗଡ଼ ଜିଲ୍ଲାର ଜନସାଧାରଣ ମାନେ ଗ୍ରୀଷ୍ମ ଦିନରେ ବହୁତ ଅସୁବିଧା ର ସମ୍ମୁଖିନ ହୁଅନ୍ତି ଏବଂ ବର୍ଷା ଦିନରେ ଯେଉଁ ଜଳସେଚନ କରି ଫସଲ କରିଥାନ୍ତି ଧାନ ଏବଂ ରବି ଫସଲ କରିଥାନ୍ତି ତାହାକୁ ବଞ୍ଚାଇବା ପାଇଁ କୌଣସି ଏରିଗେସନ୍ର ସୁବିଧା ନାହିଁ ତେଣୁ ସେମାନେ କୂଅ ପୋଖରୀ ଏବଂ ଉଠା ପାଣି ନେଇ କରି ତାଙ୍କର ଫସଲ ଉତ୍ପାଦନ କରିଥାନ୍ତି ତେଣୁ ଏରିଗେସନ୍ର ଘୋର୍ ନୟାଗଡ଼ ଜିଲ୍ଲାରେ ଅଭାବ ରହିଛି ଏବଂ ଶୀତ ଦିନରେ ବହୁ ମାତ୍ରାରେ ହାଡ଼ ଭଙ୍ଗା ଶୀତ ହୋଇଥାଏ କାହିଁକି ନା ପାହାଡ଼ ପର୍ବତରେ ଯେଉଁ ବୃକ୍ଷଲତା ମହାକାୟ ବୃକ୍ଷମାନ ଅଛି ସେଥିପାଇଁ ତାପମାତ୍ରା ଆଦ୍ରତା ଅଧିକ ବଢ଼ି ଯାଇଥାଏ ତେଣୁ ଏହି ନୟାଗଡ଼ ଜିଲ୍ଲାର ଏହିପରି ପାରିପାର୍ଶ୍ୱିକ ପାରିପାର୍ଶ୍ୱିକ ଭିତ୍ତିଭୂମିରେ ଅବସ୍ଥିତ